ହଁ ଆସିଛେଁ ପଲ୍ହା ପକାମା ବୋଲି କିରି କହୁଛେଁ ବାସି ପଖାଲ୍ ଦିଟା ଖାଇଯାଇଥିଲି ମୁଇଁ ଜଲ୍ଦି ଯାଉଛେଁ ହଁ ସେ ହଲ୍କେ ଛାଡ଼ି ନେଇଛେ ସେ ମୋର୍ ଟିକେ ଦେଖିଥିବୁ ଯେ ଯିବୁ ବୋଲେ ଜଲ୍ଦି ଟିକେ ଯା ଆର୍ ଟିକେ ଦେଖାଦୁଖି କରୁଥିବୁ ପଲ୍ହାପୁଲ୍ହି ପକେଇଛନ୍ ଖାଇଖୁଆ ନେବେ ହଁ ନୁକୋ ଧାନ୍ ଆନ୍ବୁ ହଁ ନୁକୋ ଧାନ୍ ଆନ୍ବୁ ଯେ ଯେନ୍ତା ଗଜା ହେବା ହେଉଥିବା

ପାଏନ୍ ବଲା ହେଇଛେ ଚାଏର୍ ଶହ ଟଙ୍କା ନାଇ ହେଲେ ରେ ନାଇ ପୁଷାଏରେ ବାବୁ ଆଏଜ୍ କାଏଲ୍ ଦେଖୁଛୁ ଚାଉଲ୍ କେଜି ହେଲାନ ତିରିଶ୍ ଚାଲିଶ୍ ହଁ ତ ଆମ୍କୁ ଚାଏର୍ ଶହ ଟଙ୍କା ତୁଇ ଦେବୁ ହଁ ହଁ ହଁ ହଁ ଯାଇଥିଲେ ଯାଇଥିଲେ ସେଟା ଆର୍ ତରାତୁରି ଛାଁଚି ନେଇ କରି ସବୁ କେ ରେଡ଼ି କରି କରି ନେଇଛୁଁ କାଏଲ୍ ପଲ୍ହା ପକାମା

ଠିକ୍ ଅଛେ ହଁ ହଁ ହଁ

ହଁ ହଁ ଠିକ୍ ଅଛେ ଠିକ୍ ଅଛେ ଆର୍ ହେଲୁଆ ନାଇ ହେଉନରେ ବାବୁରେ କେନ୍ତେଇ ଜଲ୍ଦି କରିକୁରା ନେଇକରି ରୁଏଇ ରୁଆ ନେମା ବେଲେ ଆମେ ହେନୁ ପାର୍ ହେଇଯିମା

ଠିକ୍ ଅଛେ ଆଏଜ୍ ହଁ ସବୁ କର୍ମା ଆଏଜ୍ ମଦ୍ମୁଦା ପିଇବାର୍ ଲାଗି ବି ଟିକେ ବାହାର୍ କର୍ବୁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ଶିକାର୍ ପତର୍ ଟିକେ ଆନ୍ବୁ ହଁ ହଁ ହଁ ହଁ ହେଲା ଯେ ନୁକୋ ଶିକାର୍ ଆନ୍ବୁ ଖସି ହଁ ହଁ ହଁ ହଁ ହଁ

ହଁ ହଁ

ହଁ ହଁ ହଁ ହଁ ଠିକ୍ ଅଛେ ଠିକ୍ ଅଛେ ଠିକ୍ ଅଛେ

ହେଲା ଯେ ହଁ ହଁ ତୁଇ ଟିକେ ଭଲ୍ କରି ଟିକେ ସେ ପିଲାମାନ୍ଙ୍କୁ ଟିକେ କହିଥିବୁ ଯେ ଉଷ୍ରେଇ ଉଷ୍ରେଇ କରି ଆଏବେ ଉଷ୍ରେଇ କରି ଆଏଲେ କବାଡ଼୍ ବୁତା ଟିକେ ଜଲ୍ଦି ଉଷ୍ରିବା ହଁ କାଁ ବାବୁ ସବୁ କାମ୍ ଠିକ୍ ହେଇଛେ ତୁଇ ଦେଖିକରି ଆଏବୁ ଯା

ହଁ ହଁ ହଁ ହଁ ହଁ

ହଁ ହଁ ହଁ ଲଟା ବଛେଇ ନେଇକିରି ତ ସବ୍ ଦେଇଦେମା ବୋ ତୁଇ କାହିଁ ଦୁଇ ଦିନ୍ ଲାଗ୍ବା ହେଟା କବାଡ଼୍ କିଛି ହଁ ହଁ

ହଁ ହଁ ହଁ ହଁ ଠିକ୍ ଅଛେ ହଁ ହଁ ହଁ

ହୁଁ ହଁ ହଁ ହଁ ହଁ ହଁ ଠିକ୍ ଅଛେ ମୁଇଁ ଯିମି ତୁଇ ଚାଲ୍ ହଁ